ଯୋଡ଼ା ଯାଇଥିବା ଜିନିଷଗୁଡ଼ିକର ପରିମାଣ ବଢ଼ାନ୍ତୁ ଘଟଣାର ରୂପରେଖ କିଛି ଖାଦ୍ୟ ପଦାର୍ଥ ଅର୍ଡ଼ର୍ କରି କରିଛୁ ଏବେ ଆମେ ଗୋଟିଏ ଚପାତି ଏବଂ ଦୁଇଟି ନାନ୍ ବଦଳରେ ଆମେ ତିନୋଟି ଚପାତି ଏବଂ ପାଞ୍ଚଟି ନାନ୍ ଚାହାଁନ୍ତି ତା'ହେଲେ ଏହାର ପରିମାଣ ନିଶ୍ଚିତ ବଢ଼ିଥାଏ କାହିଁକିନା ଏହା ତା'ଠୁ ଅଧିକ ଅଟେ ଗୋଟିଏ ଜିନିଷରୁ ଯାହା ତିନୋଟି ଆଣିବୁ ତା'ହେଲେ ଆମେ ତା'ର ଚାହିଦା ବି ବଢ଼ିଥାଏ ଓ ତା'ର ପରିଣାମ ପରିମାଣ ବି ବଢ଼ିଥାଏ ତାର' ଟଙ୍କା ବି ଅଧିକ ହୋଇଥାଏ କାହିଁକିନା ଜିନିଷ ଯଦି ଅଧିକ ତା'ହେଲେ ଟଙ୍କା ବି ଅଧିକ ହେବ ଆଉ ଆମେ ବଢ଼େଇବାକୁ ଚାହିଁଲେ ଏ ବି ବଢ଼ୁଥିବ ସେଥିପାଇଁ ଆମେ ଚାହିଦା ବଢ଼େଇଲେ ତା'ର ପରିମାଣ ବି ବଢ଼ିଥାଏ ନିଶ୍ଚିତ ଏ ହେଉଛି ଏକାଧିକ ଜିନିଷ ନେବାକୁ ହେଲେ ଯାହା ବି ବଢ଼ିଥାଏ ଚାହିଦା ତା'ହେଲେ ଜିନିଷ ବି ଅଧିକ